ହଁ ମୁଁ ଆମ ଅଞ୍ଚଳରେ କ୍ରୀଡ଼ା କ୍ଷେତ୍ର ଦ୍ୱାରା ପରିଚୟିତ ସ୍ୱାସ୍ଥ୍ୟ ଫିଟ୍ନେସ୍ ଏବଂ କଲ୍ୟାଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲି ଯେଉଁଟାକି ଆମ ଅଞ୍ଚଳରେ ସେଇ ଏମ୍ ଏସ୍ ଏକାଡ଼େମୀରେ ହେଇଥିଲା ସେଥିରେ ବହୁତ ଭଲ ଲାଭ ମିଳୁଛି ଖାଲି ମୋତେ ନୁହେଁ ଏ ଅଞ୍ଚଳରେ ଯେଉଁମାନେ ବି ଯୋଗ ଦେଇଛନ୍ତି ସେମାନଙ୍କୁ ବି ଲାଭ ମିଳୁଥିବ କାରଣ ସେଠି ବହୁତ ପ୍ରକାର ଭଲ ଭଲ ଶିକ୍ଷା ସ୍ୱାସ୍ଥ୍ୟ ପ୍ରତି ଦିଆଯାଉଥିଲା ଯେମିତିକି ଆମ କ୍ରୀଡ଼ାରେ ମେନ୍ଲି ଆମ କ୍ରୀଡ଼ା କ୍ଷେତ୍ରରେ ଫିଟ୍ନେସ୍ ନିହାତି ଦରକାର ସେ କ୍ରିକେଟ୍ ହଉ ୟା କବାଡ଼ି ହଉ ୟା ଖୋଖୋ ହଉ କୌଣସି ବି ଖେଳ ହଉ କିମ୍ବା ହକି ବି ହଉ ସେ ଯେକୌଣସି ବି ଖେଳ ହଉ ସେଥିରେ ସ୍ୱାସ୍ଥ୍ୟ ଫିଟ୍ନେସ୍ ରହିବା ନିହାତି ଦରକାର କାରଣ ଆମେ ଅନେକ କ୍ଷେତ୍ରରେ ଅନେକ କ୍ରୀଡ଼ାରେ ଦେଖୁଛେ ଯେମିତିକି ଆପଣ ଏଗ୍ଜାମ୍ପଲ୍ ନେଇ ପାରନ୍ତି ଉଦାହରଣ ନେଇ ପାରନ୍ତି କ୍ରିକେଟ୍ର ଗୋଟେ କ୍ରିକେଟର୍ ଯଦି ଇଞ୍ଜୁରୀ ହେଇଯାଏ କ୍ରିକେଟର୍କୁ ତାକୁ ରିକୋଭରି କରିବା ପାଇଁ ବହୁତ ଟାଇମ୍ ଲାଗେ ନିହାତି ସିକ୍ସ ମନ୍ଥ ଏବେ ଛୋଟ ଛୋଟ ଇଞ୍ଜୁୁରୀ ହୁଏ ଗୋଟେ ଦିନ ଦୁଇ ଦିନରେ ରେଷ୍ଟରେ ଭଲ ହେଇଯାଏ କିନ୍ତୁ ଗୋଟେ ଗୋଟେ ଇଞ୍ଜୁୁରୀ ବି ଥାଏ ଯେମିତିକି ଆମର ଲିଗାମିନ୍ଟ ଇଞ୍ଜୁୁରୀ ହଉ ଆମର ବାଇସେପ୍ ଇଞ୍ଜୁୁରୀ ହଉ ଟ୍ରାଇସେପ୍ ଇଞ୍ଜୁୁରୀ ହଉ ସେସବୁ ହେଲେ ସେସବୁ ଜିନିଷକୁ ନୀଲ୍ ଇଞ୍ଜୁୁରୀ ହଉ ସେସବୁ ଜିନିଷକୁ ଭଲ ହେବା ପାଇଁ ମନ୍ଥ ଇୟର୍ ଲାଗିଯାଏ ବହୁତ ବର୍ଷ ବହୁତ ମାସ ଲାଗିଯାଏ ତ ଗୋଟେ କ୍ରିକେଟର୍କୁ ଭଲ ହେବା ପାଇଁ ବହୁତ ବର୍ଷ ମାସ ସେଇ ବର୍ଷ ମାସ ସେ କ୍ରିକେଟ୍ରୁୁ ଦୂରାଇକି ରହେ ଯେଉଁଟା କି ତା'ର ପ୍ରଫେସନ୍ ଆଉ ସେ ଖେଳି ପାରେନା ସେ ମାସେ ହଉ ବର୍ଷେ ହଉ ସେ କ୍ରୀଡ଼ାରେ ସେ ଖେଳି ପାରେନା ସେଇଟାକି ତା' ଦେହ ପାଇଁ ଭଲ ନୁହେଁ ତ ଆମକୁ ଭଲ ଭାବରେ ଖେଳିବା ପାଇଁ ହେଲେ ଆମକୁ ସ୍ୱାସ୍ଥ୍ୟ ଭଲ ରଖିବାକୁ ପଡ଼ିବ ଆମ ଫିଟନେସ୍ ନିହାତି ଦରକାର ତ ସ୍ୱାସ୍ଥ୍ୟ ପାଇଁ ଆମକୁ ସ୍ୱାସ୍ଥ୍ୟକୁ ବି ନିଜ ସ୍ୱାସ୍ଥ୍ୟକୁ ବି ଭଲ ରଖିବାକୁ ପଡ଼ିବ ଭଲ ପ୍ରୋଟିନ୍ ଖାଇବା ପାଇଁ ପଡ଼ିବ ଭଲ ଜିନିଷ ଖାଇବା ପାଇଁ ପଡ଼ିବ ଫାଷ୍ଟ ଫୁଡ଼ ଜଙ୍କଫୁଡ଼ରୁ ଆମକୁ ଦୂରେଇ ରହିବା ପାଇଁ ପଡ଼ିବ ନିଜକୁ ହାଇଡ୍ରେସନ୍ ମେଣ୍ଟେନ୍ କରିବା ପାଇଁ ପଡ଼ିବ ଜୟ ଅଂଶ ଶରୀରରେ ଭଲ ମାତ୍ରାରେ ରହିବା ଦରକାର ନେ ଆମକୁ ନିଜ ରେସିଂରେ ଭଲ କରିବା ପାଇଁ ପଡ଼ିବ ନିୟମିତ ଯୋଗ କରିବା ପାଇଁ ପଡ଼ିବ ୟା ଜିମ୍ ଯିବାକୁ ପଡ଼ିବ ନିଜ ଫିଟନେସ୍ ପାଇଁ ଏମିତିକି ଆମେ ଦେଖୁ ବିଭିନ୍ନ ଖେଳରେ ଫିଟନେସ୍ ଟେଷ୍ଟ ବି ହେଇଥାଏ ଫିଟନେସ୍ ଟେଷ୍ଟ ପାସ୍ କଲେ ଯାାଇ କିରି ଗୋଟେ କ୍ରୀଡ଼ା ଯୋଗୀ ଯେଉଁ ଯାହା ବି ଯେଉଁ କ୍ରୀଡ଼ାବିତ ଥାଏ ସିଏ ଆଗକୁ ଖେଳିପାରେ ଫିଟନେସ୍ ତ ନିହାତି ଦରକାର ସ୍ୱାସ୍ଥ୍ୟ ପାଇଁ ସ୍ୱାସ୍ଥ୍ୟ ନିଜ ଦେହକୁ ଭଲ ରଖିବା ଦରକାର ଯଦି ନିଜ ଦେହ ହିଁ ଭଲ ରହିବନି ଦେନ୍ ଆମେ ଖେଳ ଖେଳିପାରିବନି ଆମ ଶରୀରକୁ ମାନ୍ଦ ଲାଗିବ ଆମ ଶରୀର ସହଯୋଗ କରିବନି ତ ସେଥିପାଇଁ ଆମକୁ ଆମ ଶରୀରକୁ ଭଲ ରଖିବା ପାଇଁ ପଡ଼ିବ ନିଜ ଶରୀରକୁ ଫିଟନେସ୍ ୟୋଗା କରିବା ପାଇଁ ପଡ଼ିବ ନିଜ ଶରୀରକୁ ବିଭିନ୍ନ ଜଙ୍କ ଫୁଡ଼୍ରୁ ଦୂରେଇ ରଖିବାକୁ ପଡ଼ିବ ଦେନ୍ ନିଜକୁ ଭଲ ଭାବରେ ପାଣି ପିଇବା ପାଇଁ ପଡ଼ିବ ଠିକ୍ ସମୟରେ ଠିକ୍ ଇଏରେ ମେଡ଼ିସିନ ନେବାକୁ ପଡ଼ିବ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବା ପାଇଁ ପଡ଼ିବ ଡାଏଟ୍ ଭଲ ନେବାକୁ ପଡ଼ିବ ଯେକୌଣସି ଜିନିଷ ହେଲେ ସାଙ୍ଗେ ସାଙ୍ଗ ଡାକ୍ତରଙ୍କ ସହିତ ମତାମତ ଡାକ୍ତରଙ୍କ ଠାରୁ ମତାମତ ନେବାକୁ ପଡ଼ିବ ତ ଆମକୁ ନିଜ ସ୍ୱାସ୍ଥ୍ୟ ପ୍ରତି ବହୁତ ମାତ୍ରାରେ ଧ୍ୟାନ ଦେବାକୁ ପଡ଼ିବ